ମୁଁ ଫସଲର ଉତ୍ପାଦକ ଏବଂ ଗୁଣବତ୍ତାର ଉନ୍ନତି ଆଣିବା ପାଇଁ ବିଭିନ୍ନ ପ୍ରକାର କୌଶଳ ବ୍ୟବହାର କରେ ଯେମିତିକି ଗଛମୂଳରେ ଅଧିକାଂଶ ଗୋବର ଖତ ଦିଏ ଏବଂ ପାଣି ଢାଳେ ଗଛକୁ ଗୋଟେ ଗୋଟେ ଗଛରୁ ଡିଷ୍ଟାନ୍ସ୍ ମେଣ୍ଟେନ୍ସ୍ କରି ଗଛ ଲଗାଏ ଯେଉଁଥିରେ କି ଗଛକୁ ଗଛ ଲାଗେନି ଏବଂ ମାଟିକୁ ଉପର ଆଡ଼ୁଆ କରି ଗଛ ମୂଳରେ ଅଧିକାଂଶ ସମୟରେ ପାଣି ଦୁଇ ବେଳା ପାଣି ଦେଇଥାଏ ଏବଂ ଗଛରେ ଭଲ ଫସଲ ହେଲେ ମୁଁ ତାକୁ ଜଗିଥାଏ ଯେତେବେଳେ ଗୋଟେ ଫଳ ଫଳେ ଗଛରେ ସେତେବେଳେ ମୋତେ ବହୁତ ଖୁସି ଲାଗେ ଏବଂ କୌଶଳ ହେଲା ଯେତେବେଳେ ଗଛ ମୂଳ ମୂଳ ମାଟି ଚାପି ହେଇଯାଏ ସେଇ ମାଟିକୁ ପୁନର୍ବାର ମୁଁ ଯେକୌଣସି ଧାରୁଆ ଅସ୍ତ୍ର ସାହାଯ୍ୟରେ ତାଡ଼ି ମାଟିକୁ ମାଟିର ଉର୍ବରତାକୁ ମାଟି ଗଛ ମୂଳକୁ ଦେଇଥାଏ ଏବଂ ତା' ଦେହରେ ଏହା କରିବା ଦ୍ୱାରା ଗଛର ଗଛ ସୁସ୍ଥ ସବଳ ହୋଇଥାଏ ଆଉ ଯେତେବେଳେ ଗଛରେ କୌଣସି ପୋକ ଫୋକ ଲାଗେ ବା କିଛି କରେ ମୁଁ ପୋକ ପାଇଁ ବିଭିନ୍ନ ରାସାୟନିକ ମେଡ଼ିସିନ୍ ସ୍ପ୍ରେ କରେ ଏବଂ ଏହାଦ୍ୱାରା ଗଛରେ ପୋକ ଜୋକ ଲାଗନ୍ତିନି